ହଁ ଦିଦି ଆପଣଙ୍କ ଯେଉଁ ମେଡ଼ିକାଲରେ ଆସିଥିଲି ଯେ ଡକ୍ଟର ନାହାନ୍ତି କି ମୋର ଟିକେ ଅଣ୍ଟା ପିଡ଼ା ହେଉଛି ଆଉ ମୁଣ୍ଡ ବିନ୍ଧୁଛି ଯେ ବି ପି ଫିପି ଟିକେ ଟେଷ୍ଟ କରିବି ବୋଲି ଆସିଥିଲି ହେଲେ ସାର୍ ନାହାନ୍ତି ନା କ'ଣ ହେଇଥିାଇଁ ପଚାରୁଥିଲି ଆଉ ଆଜି ଯାଇଥାନ୍ତି ଭାବୁଥିଲି ତୁମ ମେଡ଼ିକାଲରେ ତ ସୁବିଧା କିଛି ନାହିଁ ମିଳିଆ କହୁଛନ୍ତି ଲୋକମାନେ ହେଲେ ସତରେ ନା କେଜାଣି ଡକ୍ଟର ହେଲେ ଆସିବେ ଆଜି ନା କାଲି ହଁ ହଁ ଓ ଆର୍ ଏସ୍ ଟିକେ ହେଲେ ଯାଇକିନା ଆଣିଥାନ୍ତି ଆଜି ଭାବୁଥିଲି

ହଁ ହେଲେ କେଉଁ ଡକ୍ଟର ଭଲ ଯେ ହଁ ହେଇ ଡକ୍ଟର ଭଲ ଆଉ ମୁଁ ଫ୍ରିରେ ମେଡ଼ିସିନ୍ ଦେଉଛନ୍ତି କି ନାଇଁ ମେଡ଼ିକାଲରେ ମେଡ଼ିକାଲ୍ ତ କେତେ ଅପରିଷ୍କାର ଥିଲା ଯେ ଇଚ୍ଛା ହେଉନି ଯିିବାର ଲାଗି ଏଇନା ଭଲ କହୁଛନ୍ତି ନା ନାଇଁ ମେଡ଼ିକାଲ୍ ହଁ କି ହେଲେ ସଫା ସୁତରା କେମିତି ମେଡ଼ିକାଲ୍ଟା ଭଲ ହଁ ହଁ ଏମିତି ହେଲେ ଯିବି ଦିଦି କାଲି ଆଉ ଆପଣଙ୍କୁ ଫୋନ୍ କରିବି ଆସିବେ ଟିକେ ଆଉ ନେଇଦେବେ ଡକ୍ଟର ପାଖକୁ ଟିକେ ଆମକୁ ଚେକ୍ କରିବୁ ଆଉ ଦେଖେଇ ଦେବୁ ହଉ ହେଲେ ଦିଦି ରହୁଛି